ଆମର୍ ଅଞ୍ଚଳରେ ଏତେ ଆକର୍ଷଣୀୟ ଜିନିଷ୍ ନାଇଁନ ଯେନ୍ଟାକି ପର୍ଯ୍ୟଟକମାନେ ବୁଲି ଆସବେ ହେଲେ ବୌଦ୍ଧରେ ବହୁତ୍ଟେ ଅଛେ ଆମର୍ ଅଞ୍ଚଳରେ ଯେନ୍ତା ଅଛେ ସୋନପୁରର ପାଖରେ ଅଛେ ଗୁଟେ ରଜା ଘର ଯେନେକି ରାଣୀ ଭିତରେ ଭିତରେ ରାସ୍ତା ହେଇଥିଲା ଆଉ ସେ ଗାଧି ଯାଉଥିଲେ ମହାନଦୀକେ ବୋଲି କହେସନ ସେ ରାସ୍ତା ଅଛେ ଏଛେନକା ସେଟା ସେ ରାସ୍ତାଟା ନାଇଁ ଦିଶବାରକେ କିଏ ନାଇଁ ଜାନି କେନ ଅଛେ କାଣା ଅଛେ ଯେ ଆମର ଗାଁ ରେ ନଦୀ ଭିତରେ ଗୁଟେ ମନ୍ଦିରଟେ ଅଛେ ଖଣ୍ଡିଆଦଳ ସେ ଖଣ୍ଡିଆଦଳ ନଦୀ ବଢ଼ି ହେଲେ ବି ସେ ଦେଉଳଟା ନାଇଁ ବୁଡ଼େ ତାର୍ ପଥର କେ ବି ପାନି ନାଇଁଯାଏ ସେଥିରଲାଗି ସେଟା ଗୁଟେ ପ୍ରସିଦ୍ଧ ଆମର ଇନ ଯେ ମନ୍ଦିର୍ଟା କେଭେ ନାଇଁ ବୁଡ଼େ ବୋଲିକିରି ଆରୁ ଇନ ଗୁରୁତ୍ଵପୁର୍ଣ୍ଣ ଯେନେ ମନମୁଣ୍ଡାର ହେଠାନେ ଗୁଟେ ମୂର୍ତ୍ତୀଟେ ଅଛେ ବିଜୁ ପଟ୍ଟନାୟଙ୍କର ସେ ହେନ ଜଙ୍ଗଲ ସୃଷ୍ଟି କରିଛନ ମନମୁଣ୍ଡା ରୋଡ଼ ସାଇଡ଼ରେ ନଦୀ ପାଖରେ ଆର୍ ସେଟା ସେନ୍ତା ବଡ଼୍ ହେଇକିରି ବହୁତ ସୁନ୍ଦର ଦେଖା ଯାଉଛେ